ପାଞ୍ଚ ଜୁନ ଉଣେଇଶିଶହ ଚଉରାଅଶୀ ଉଣେଇଶି ତିନ ଦୁଇ ହଜାର ଚଉଦ ସାତ ଜୁଲାଇ ଦୁଇ ହଜାର ପନ୍ଦର କୋଡ଼ିଏ ଜୁନ ଦୁଇହଜାର ତେଇଶି ସତର ସେପ୍ଟେମ୍ବର ଦୁଇ ହଜାର ଦଶ